ତାରିଣୀ ଡ୍ରାଇଭର୍ ଏଜେନ୍ସୀରୁ ଆମେ ମଗାଇଥିଲୁ ଆଉ ଆପଣ ତ ଆସିକି ଟାଇମ୍ରେ ପହଞ୍ଚିଲେନି ଆମେ ଫ୍ୟାମିଲୀ ନେଇକି ଯାଇଥାନ୍ତୁ ଆପଣ ତ ଟାଇମ୍ରେ କଥା ଦେଇକି ପହଞ୍ଚି ପାରୁନାହାଁନ୍ତି ଆପଣ କ'ଣ ହେଉଛି କଥା ଦଉଚନ୍ତି ତେଣୁ କରି କ୍ଷମା କରନ୍ତୁ ଆମେ ଆପଣଙ୍କୁ କତିରୁ ଆଉ ନେବୁନି ଆମେ ଅଲଗା ବ୍ୟବସ୍ଥା କରିବା ନା ଆପଣ ଆପଣଙ୍କ ବ୍ୟବସ୍ଥା କରନ୍ତୁ ଆପଣ ଏଥରକ ଯାଆନ୍ତୁ ଆପଣଙ୍କ କତିରୁ ଆଉ ନେବାନି ଆପଣ ତ ଟାଇମ୍ରେ ଆସି ପହଞ୍ଚିଲେନି ଆଉ ଆମେ ତ ଯାଇପାରିଲୁନି ଆମର ଟାଇମ୍ରେ ପହଞ୍ଚିପାରିଲୁନି ଆମର ଗୋଟେ ଜାଗା ଯିବାର ଥିଲା ଆଉ ବାରମ୍ବାର ଆମେ କହିଛୁ ତଥାପି ଆପଣ ହେଉଛୁ ଆସିକି ପହଞ୍ଚିଲେନି